ନୂତନ ବ୍ୟବସାୟ ଆରମ୍ଭ କରିବାକୁ ପାଇଁ ମୋତେ ଅର୍ଥ କଞ୍ଚାମାଲ ବିଜ୍ଞାପନର ଆବଶ୍ୟକତା ରହିଛି ମୋତେ ପ୍ରଥମେ ଅର୍ଥର ଆବଶ୍ୟକତା ରହିଛି ଯଦି ମୋ'ର ନିଜର କିଛି ଅର୍ଥ ଅଛି ତା'କୁ ଲଗାଇ ଅନ୍ୟ ବ୍ୟାଙ୍କମାନଙ୍କରୁ ମଧ୍ୟରୁ ଋଣ ଆଣି ମୁଁ ନିଜ ବ୍ୟବସାୟରେ ଲଗାଇପାରିବି କଞ୍ଚାମାଲରେ ମଧ୍ୟ ଆବଶ୍ୟକତା ରହିଛି ଯଦି ମୁଁ ନଡ଼ିଆର କୌଣସି ଜିନିଷ ତିଆରି କରିବାକୁ ଚାହୁଁଛି ନଡ଼ିଆ କତାରେ ସେଠାରୁ ନଡ଼ିଆ କତା ଆଣି ତା'କୁ ବିଭିନ୍ନ ପ୍ରକାରର ଜିନିଷର ଆକୃତି ଯେମିତିକି ପାପୋଛା ଘରର ଘରର ସଜାସଜି ଜିନିଷ କିଛି ପିଲାମାନଙ୍କର ଖେଳନା ସବୁ ବନାଇବାକୁ ହେଲେ ମୋତେ କଞ୍ଚାମାଲର ଆବଶ୍ୟକତା ରହିଛି କଞ୍ଚାମାଲ ଆଣି ସାରିବା ପରେ ମୋତେ ଜିନିଷ ବନାଇବା ପରେ ମୋତେ ବିଜ୍ଞାପନର ମଧ୍ୟ ଆବଶ୍ୟକତା ରହିଛି ଯଦି ମୋ'ର କୌଣସି ଜିନିଷ ତିଆରି ହୋଇସାରିବା ପରେ ମୁଁ ତା'କୁ ପେପର ମାଧ୍ୟମରେ ବିଜ୍ଞାପନ କରି କିମ୍ବା ୟୁଟ୍ୟୁବ ଫେସବୁକ୍ ଇନଷ୍ଟାଗ୍ରାମ ତା' ମାଧ୍ୟମରେ ମଧ୍ୟ ମୋ'ର ଭିଡିଓ ଅପଲୋଡ଼ କରି ମୁଁ ବିଜ୍ଞାପନ ଦେଇପାରିବି ନହେଲେ ମୁଁ କୌଣସି ମେଳାମାନଙ୍କରେ ମଧ୍ୟ ମୋ' ଜିନିଷକୁ ଲଗାଇ ମାଇକ୍ ମାଇକ୍ ମାଧ୍ୟମରେ ମଧ୍ୟ ବିଜ୍ଞାପନ ଦେଇପାରିବି